ଆଜିକାଲି ପିଲାମାନେ ପ୍ରାୟ ଖେଳିବା ପଡ଼ିଆରେ ଖେଳିବା ଭୁଲି ଯାଇଛନ୍ତି କାହିଁକିନା ଏ ମୋବାଇଲ୍ ଅନଲାଇନ୍ ଯୁଗ ଆସିଲାଣି ଅନଲାଇନ୍ରେ ସ୍କ୍ରିନ୍ରେ ସେମାନେ ପ୍ରାୟ ମୋବାଇଲ୍ରେ ଦେଖୁଛନ୍ତି ଗେମ୍ ଖେଳୁଛନ୍ତି କାର୍ଟୁନ ଦେଖୁଛନ୍ତି ରିଲ୍ସ ବନଉଛନ୍ତି ରିଲ୍ସ ଦେଖୁଛନ୍ତି ପୁରା ସର୍ଟ ଭିଡ଼ିଓ ଦେଖୁଛନ୍ତି ଏଇଥିରେ ତାଙ୍କର ପ୍ରାୟ ଟାଇମ୍ ସେଇଥିରେ କଟାଇ ଦଉଛନ୍ତି ତେଣୁ ପଡ଼ିଆ ଯିବା ଭୁଲିଗଲେଣି କିନ୍ତୁ ପଡ଼ିଆ ଯିବା ଦ୍ୱାରା ତାଙ୍କର ଖେଳିବାରେ ପଡ଼ିଆରେ ଖେଳିବା ଦ୍ୱାରା ତାଙ୍କର ଶରୀରରେ ଏକ୍ସରସାଇଜ ଗୋଟେ ଏକ୍ସରସାଇଜ ହବ ତା'ପରେ ଦେହ ଭଲ ରହିବ ମେଣ୍ଟାଲିଟି ତାଙ୍କର ଠିକ୍ ଆସିବ ରହିବ ପାଠ ମାନେ ରହିବ ସକାଳୁ ଖେଳିବା ଦ୍ୱାରା ସନ୍ଧ୍ୟାରେ ଖେଳିବା ଦ୍ୱାରା ତା'ପରେ ଖେଳିବା ଦ୍ୱାରା ସେମାନେ ଖେଳି ମଧ୍ୟ ସେମାନେ ଅନ୍ତର୍ଜାତୀୟ ସ୍ତରରେ ନାମ କମାଇ ପାରିବେ ଯେମିତିକି ସଚିନ ତେନ୍ଦୁଲକର ଭାରତର କି ଭାରତରେ କ'ଣ ଗୋଟେ ବିଶ୍ୱରେ ସେ ପ୍ରସିଦ୍ଧ ଲାଗୁ ସେ ନାମ କରି ଯାଇଛନ୍ତି ବିଶ୍ୱରେ ଆଉ ସେମିତି ଖେଳିବା ଦ୍ୱାରା ପିଲାମାନଙ୍କର ସେମାନେ ଅନ୍ତର୍ଜାତୀୟ ସ୍ତରରେ ଗୋଟେ ଲେବୁଲ୍ରେ ସେମାନେ ଯାଇ ପହଞ୍ଚିବେ ଯଦି ଖେଳିବେ ସେମାନେ ତା'ପରେ ଖେଳିବା ଦ୍ୱାରା ତାଙ୍କର କ୍ୟାରିଅରରେ ମଧ୍ୟ ସଫଳତା ପାଇପାରିବେ କାହିଁକି ଚାକିରୀ କ୍ଷେତ୍ରରେ ଆଜିକାଲି ଡିଫେନ୍ସରେ କିମ୍ବା ପୋଲିସ ଡିପାର୍ଟମେଣ୍ଟରେ ତାଙ୍କର ଖେଳକୁ ଆଗେ ଦେଖୁଛନ୍ତି ଖେଳ ତାଙ୍କ ସାର୍ଟିଫିକେଟ ଦଉଛି କେତେ କ'ଣ କରି ଅଛି ସେମାନେ ଯଦି ସେମାନେ ଖେଳରେ ସାର୍ଟିଫିକେଟ୍ ଥିବ ତାଙ୍କର ସେମାନେ ଯାଇକି ପୋଲିସ କିମ୍ବା ଡିଫେନ୍ସରେ ସେମାନେ ଚାକିରୀ କରିପାରିବେ ତାଙ୍କୁ ଇଣ୍ଟରଭିଉରେ ସେମାନେ ଫାଷ୍ଟ ହେଇପାରିବେ ସେମାନେ ତାଙ୍କର ଭବିଷ୍ୟତ ସେମାନେ ଭବିଷ୍ୟତ ଖେଳିବା ଦ୍ୱାରା ସେମାନେ ଭବିଷ୍ୟତରେ କିଛି ଗୁଟେ କରିପାରିବେ ତେଣୁ ମୁଁ କହୁଛି ପିଲାମାନେ ଆଉ ଅନଲାଇନ୍ ଗେମ୍ ଛାଡ଼ିକି ପଡ଼ିଆରେ ଖେଳିବା ଶିଖନ୍ତୁ ପଡ଼ିଆରେ ଖେଳିବା ଦ୍ୱାରା ତାଙ୍କର ଦେହର ଗୋଟେ ଏକ୍ସରସାଇଜ ହବ ସେମାନେ ଅନ୍ତର୍ଜାତୀୟ ସ୍ତରରେ କିମ୍ବା ଚାକିରୀ କ୍ଷେତ୍ରରେ ଭବିଷ୍ୟତରେ ସେମାନେ ତାଙ୍କର ଭବିଷ୍ୟତ ଉଜ୍ୱଳ ହେବ ଆଉ ନିଜର ପରିବାର ମଧ୍ୟ ସେମାନେ ଠିକ୍ ସେ ରୋଜଗାର କରିକି ଖେଳିବା ଦ୍ୱାରା ପରିବାର ଭରଣ ପୋଷଣ କରିପାରିବେ ତେଣୁକରି ମୋର ଉପଦେଶ ଦଉଛି ପିଲାମାନଙ୍କୁ ସେମାନେ ଅନଲାଇନ୍ ଗେମ୍ ଛାଡ଼ି ଏକ ପଡ଼ିଆରେ ଖେଳନ୍ତୁ ଖେଳିବା ଅଭ୍ୟାସ କରନ୍ତୁ ଏବଂ ଅନ୍ୟମାନଙ୍କୁ ଖେଳିବାରେ ସାହାଯ୍ୟ କରନ୍ତୁ ଏବଂ ନିଜର ଭବିଷ୍ୟତ ସୁଦୃଢ଼ କରନ୍ତୁ ଏତିକି ହିଁ କହୁଛି ଧନ୍ୟବାଦ